ଅଶୁ ଆଉ ମଣିଷ ଭିତରେ କିଛି ତଫାତ୍ ନାହିଁ ମଣିଷମାନଙ୍କର ପ୍ରଜଜନ ସମୟରେ ଯେମିତି କେୟାର୍ ନିଆଯାଏ ସେମିତିି ପଶୁମାନଙ୍କର ବି ସେମିତି କେୟାର୍ ନିଆଯାଏ ସେମାନଙ୍କର କ୍ୟାଲ୍ସିୟମ୍ ସେମାନଙ୍କ ପ୍ରୋଟିନ୍ ସେଇ ବିଷୟରେ ମେଣ୍ଟେନ୍ ରଖିବାକୁ ପଡ଼େ କିନ୍ତୁ ପ୍ରଥମ କଥା ହେଲା ଯେ ମୋର ତ ଅଛନ୍ତି ଗାଈ ଅଛନ୍ତି ମାଛ ଅଛି ବତକ ଅଛି ତେଣୁ ମାଛ ପାଇଁ ମାଛ ହାଚେରି ଅଛି କାରଣ ସିଡ଼୍ଲିଙ୍ଗ୍ଟା ଫାଷ୍ଟ୍ ଯାଆଁଳ ଆସିବ ସେ ହାଚେରିରେ ରହିବ ତ ସ୍ପେଶାଲ୍ କେୟାର୍ ଦିଆଯିବ ସେ ଟିକିଏ ଫିଙ୍ଗର୍ଲିିଙ୍ଗ୍ ହୋଇଗଲା ପରେ ଇୟର୍ଲିିଙ୍ଗ୍ ହେଲା ପରେ ତା'ପରେ ମେନ୍ ପୋଖରୀକୁ ଯାଏ ଗାଈର ଛୁଆ ବାଛୁରି ସେ ସେମିତି ଆଗ କମ୍ ପାୱାର୍ର ଦାନା ଖାଇବ ତା'ପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ହେଭି ଫୁଡ଼୍ ଖାଇବ ଆଉ ବତକମାନଙ୍କର ଛୁଆ ସେମିତି ବତକ ଛୁଆ ବାହାରକୁ ଯିବନି ଦୁଇ ତିନି ମାସ ତା'ପରେ ଟିକିଏ ବଡ଼ ହେଲା ପରେ ବାହାରକୁ ଯିବ ତ ସ୍ପେଶାଲ୍ କେୟାର୍ରେ ରଖାଯାଏ ଏମିତି ଭାବରେ ମଣିଷ ସହିତ ସେମାନେ ମଣିଷର ଯେମିତି କେୟାର୍ ନିଆଯାଏ ପଶୁମାନଙ୍କର ସେମତି କେୟାର୍ ନିଆଯାଏ